ହେଲୋ ହଁ ତୁମେ ହଁ ଫ୍ୟୁଚରରେ କହିଲେ ତୁମେ ବିଭିନ୍ନ ପ୍ରକାର ପାଠ ଭିତରେ ମନ ଧ୍ୟାନ କରି ପଢ଼ିଲେ ଜାଣିପାରବ କାହିଁକି ନା ଆର୍ଟ ସାଇନ୍ସ କମର୍ସ୍ ସବୁ ପ୍ରକାର ଥାଏ ତ ସେଥି ତୁମେ ତୁମକୁ ଯୋଉଟା ପସନ୍ଦ ମାନେ ଯୋଉଟା ତୁମେ ବୁଝିପାର ହଁ ତାହା ବିଷୟରେ ତୁମେ ପଢ଼ିଲେ ତୁମକୁ ମନ ମାନେ ହଁ ହଁ ପଢ଼ି ପଢ଼ି ପାରିବ ଫ୍ୟୁଚର୍ ପରେ କହିଲେ ଫ୍ୟୁଚର୍ ମାନେ ତୁମେ ଯଦି ତମେ ଯଦି ସାଇନ୍ସ୍ ଷ୍ଟୁଡେଣ୍ଟ୍ ହୋଇଥିଲେ ତୁମେ ମେଡିକାଲ୍ ଲାଇନ୍ରେ ଯାଇପାରିବ ମାନେ ସେ ମେଡିକାଲ ତରଫରୁ ତୁମକୁ ତୁମକୁ ଯୋଉଟା ପସନ୍ଦ ଲାଗୁଛି ତୁମେ ସେଇଟା କରିପାର ଆଜି କହିଲେ ରିଜେକ୍ଟ୍ ଯାହାକି ତୁମେ ଟିଚର୍ ଲାଇନ୍ରେ ଭଲ ଯଦି ମାର୍କ ରଖିବ ସେଇଠି ଅନୁସାରେ ତୁମେ ଭଲସେ ମାର୍କ ପାଇକି ପଢ଼ିପାରିବ ଟିଚର୍ ଲାଇନ୍ରେ ଯଦି ଯିବା ପାଇଁ ଚାହୁଁଛ ବୋଇଲେ ହଁ ସାଇନ୍ସ୍ କହିଲେ ତୁମେ ବିଭିନ୍ନ

ବିଭିନ୍ନ ପ୍ରକାର ପାଠ ଥାଏ ଯଦି ସୋସିଓଲୋଜି ବିଭିନ୍ନ ପ୍ରକାର ଜିନିଷ ଥାଏ ତୁମେ ସେଟା ଯଦି ଭଲସେ ପଢ଼ିବ ବଲେ ତୁମକୁ ଆଗକୁ ପଢ଼ିବାରେ ତୁମକୁ କଠିନ ହୋଇଥାଏ ହୋଇ ନଥାଏ ଆରାମସେ ତୁମେ ତା ଉପରେ ଭଲ ଭବିଷ୍ୟତ ଗଢ଼ିପାରିବ ତୁମେ ଫାଷ୍ଟରୁ ଷ୍ଟାଟିଙ୍ଗରୁ ଯେତେବେଳେ କଲେଜ୍ ଯିବ ତେବେ ତୁମେ ଭଲ ଭାବେ ପାଠ ପଢ଼ିବାରେ ଟ୍ରାଏ କରିବ ଯେମିତି କି ଭଲ ମାର୍କ ରଖିପାରିବ ସେ ଅନୁସାରେ ତୁମେ ଯଦି ପାଠପଢ଼ିବ ବୋଲେ ଭଲ ମାର୍କ ବି ରଖିପାରିବ ଠିକ୍ ଠାକ୍ କହିଲେ ହଁ ଭଲ ପାଠ ସହିତ ଭଲ ନାଁ ରଖିବା ପାଇଁ ଟ୍ରାଏ କଲେ ଭଲ ଭଲ ଭଲରେ ଯଦି ପାଠ ପଢ଼ିବ ବୋଲେ ଯିବ ମାନେ ବହୁତ ପ୍ରକାର ଜିନିଷ ଜାଣିବ ମାନେ ସେଟା ପଢ଼ିବ ଆଉ ପଢ଼ିକି ନିଜ ଉପରେ ଓ ଯେମିତି ଆକର୍ଷଣ ହେବନି କି ସେମିତି ତୁମେ ପଢ଼ିବ ପାଠ ପଢ଼ିବ ବୋଇଲେ ଠିକ୍ ହେବ ଆଜ୍ଞା